ହଁ ମୁଁ କରିଛି ତୁ କରିଛୁ ନା ହଁ ଆମ ମନ୍ଦିର ତ ଭଲ ଏବେ ଏ ବର୍ଷ ତ ବଢ଼ିଆ କରିଛନ୍ତି ମନ୍ଦିର ବଡ଼ ମନ୍ଦିର ବି ଆଉ ବହୁତ ମେଲୋଡ଼ି କାଳେ ହେବ ଆଜି ସନ୍ଧ୍ୟା ବେଳକୁ ଆସୁନୁ ଆମେ ମିଶିକି ଯିବା ହଁ ହଁ ପୁରା ସନ୍ଧ୍ୟାବେଳ ପାଖରୁ ଯିବା ଯେତେବେଳେ ଆମେ ନୂଆ ଡ୍ରେସ୍ ପିନ୍ଧିକି ପୁରା ରହିବା ମହାଦୀପ ଆମର ଉଠେ କେତେବେଳେ ରାତି ସାଢ଼େ ଏଗାରଟା କି ସାଢ଼େ ବାରଟା ଭିତେରେ ଉଠେ ଆ ମହାଦେବ ଦେଖିବା ମହାଦୀପ ଉଠିବ ଦେଖିବା ଦେଖିକି ଆସିବା ଆଉ ଆଉ ନହେଲେ ସେହିଆ କର ତୁ ପଳାଇ ଆସିବୁ ଆମ ଘରୁକୁ ଆମେ ସାଙ୍ଗ ହୋଇକି ମିଶିକି ଯିବା ଆଉ ନୂଆ ଡ୍ରେସ୍ ଆଣିଛୁ ନା ତୁ ଆଣିନୁ ନା ମ ଚାଲି ଚାଲି ଯିବା ନା କେତେ ବାଟକି ଏମିତି ଅଳ୍ପବାଟ ବା ମନ୍ଦିରଟା ହାପ୍ କିଲୋମିଟର ଭଳିଆ ବା ହେବ କି ଅଳ୍ପବାଟ କ'ଣ ମ ଚାଲିକି ଯାଇପାରିବାନି ସବୁ ମିଶିକି ମୁଁ କହିଛି ଆମ ଘର ପାଖରେ ମୋ ଯେଉଁ ସାଙ୍ଗମାନେ ସବୁ ଅଛନ୍ତି ସିଏ ଆଉ ଆମେ ସମସ୍ତେ ମିଶିକି ଯିବା ମିଶିକି ଗଲେ ସିନା ଭଲ ଲାଗିବ ଚାଲି ଚାଲି ନା ନା ତୁ ଯଦି ଦୀପ ନେବୁ ମାଟିଦୀପ ଯଦି ନେବୁ ସେଠି କିଣିକି ନେଇଯିବୁ ଯଦି ତୋର ପିତଳ ଦୀପ ନେବୁ ଘରୁ ଘରୁ ପିତଳ ଦୀପ ନେଇଯିବୁ ଆଉ ସବୁ ସେଠି ଭୋଗ ଫୋଗ ସବୁ ସେଠି ମିଳୁଛି ଯେ କିନ୍ତୁ ଅଧିକ ପଇସା ତେଣୁ କରି ଘରୁ ନେଇ ଯିବାଟା ଭଲ ହେଉ ହେଉ ହେଉ ଯିବା ଆଉ ହେଉ ତା'ହେଲେ ହେଉ ହେଉ ହେଉ ତୁ ଆସେ ଯିବା ଆଉ ହେଉ